ଆଜ୍ଞା ନମସ୍କାର ମୁଁ ସୋନପୁର ଗୁଲକ ଛକରୁ ଶରତ ଚନ୍ଦ୍ର ବେହେରା କହୁଛିି ହଁ ଆଜ୍ଞା ଆପଣଙ୍କ ସେ ଗାଡ଼ିଜନ ଆଗଥର ଯେଉଁ କ୍ୟାସ୍ ଦେଇକି ଯେଉଁ ଭଡ଼ାରେ ନେଇଥିଲି ହଁ ଆଜ୍ଞା ହଁ ଏବେ ସେ ଯାତ୍ରା ତ ଯାଇଥିଲି ଏବେ ଆଉ ଗୋଟେ ଭୁବନେଶ୍ୱରକୁ ଯିବାକୁ ଅଛି ଆଉ ସେଥିପାଇଁ ଆମ ଟିକେ ଗାଡ଼ି ଚାହୁଁଛି ଏବଂ ଆସନ୍ତା ପନ୍ଦର ତାରିଖ ମୋର ଯିବାର ଅଛି ତେଣୁ ସେଇଦିନ ଟିକେ ଗାଡ଼ି ପଠେଇ ଦେବେ ହଁ ଅନ୍ୟ କାହା ଭଡ଼ା ରଖିବେ ନାହିଁ ଏଇଟି ମୋର ଟିକେ ଏମର୍ଜେନ୍ସି ଅଛି ଟିକେ ଯେଉଁ ପନ୍ଦର ତାରିଖ ଗାଡ଼ିକୁ ପଠେଇ ଦେବେ